ଏବଂ ମୁଁ ଏମିତିି ପୁସ୍ତକଟିିକଏେ ପଢ଼ିଛିି ଯାହାର ନାଁ ହେଉଛିି ବୁଢ଼ା ଶଙ୍ଖାରି ଗାଳିପିକା ହେଉଛନ୍ତି ଗୋଦବରୀ ସୁହାପାତ୍ର ବୁଢ଼ା ଶଙ୍ଖାରି ଗୋଟ ଷାଠିଏ ବର୍ଷର ଗୋଟେ ବୃଦ୍ଧ ଲୋକେ ଥିଲା ସେିଏ ସଂଖ୍ୟା ବିକି ବିକି ତାରଫ ପେଟ ବଷୁ ପଲା ଶଙ୍ଖା ବହୁତ ଟଣ ଖରାରେ ଟାଣ ଖରାରେ ଶଙ୍ଖା ବିକି ବିକିବାକୁ ଯାଉଥିଲା ଗୋଟେ ଗାଁ ଦାଣ୍ଡରେ ଗୋଟେ ଘର ପେଢା ଦେଖି ବତ୍ କ୍ଳାନ୍ତ ହୋଇ ପଡ଼ିବାରେ ସେ ଠକି ଯିବାରୁୁ ସେ କାଞ୍ଚର ଟେ଼ାରେ ଯାଇ ବସି ପଡ଼ିଲା ସେଇ ଘରରେ ମଁ ତାଙ୍କ ଚାକରଣ ଆସି କହିଲ ତାଙ୍କୁ ଡାକିଲାାନ ଶଙ୍ଖା ନବକି ଶଙ୍ଖା ତା ଶୁଣି ସେ ଘରର ଶ ତାାନେ ଆସି କହିଲ ଆସିବାରୁ ସେ ବଦ୍ଧ ବୃଦ୍ଧ ଲୋକଟି କହିଲା ପାଣି ଟିକି ମିିଲିକି ସାାନ ଦାନ ଯାଇ ପାଣି ଆଣେଇଦେଲା ତାପରେ ବା ସେ ବୃଦ୍ଧ ବ୍ୟକ୍ତିଟି କହିଲା କ ଖା ନବ ସାନ୍ଥାନିକ ନାନ ବହୁତ ସଂଖ୍ୟା ଦରକାର ନାହିଁ କି କଣ କଣ ସଂଖ୍ୟା ଆଣିଚ ଭ ତାରକୁ ଆସଗଲା ତାପରେ ସେ ତାଙ୍କ ଘରର ବହୁତ ସାନ୍ଥାନ ଆସି କିଲେ କିପରି କିପରି ଶଙ୍ଖ ଆଣିଚ ଦେଖାଅ ସେ ତାପରେ ବୃଦ୍ଧର ପ୍ରତି ଦେଖାଯାଏ ଜରି ଜରିଫୁଲ ମଲିଆ ଜଲ ମଲ ଇତ୍ୟାଦି ସଂଖ୍ୟା ଦେଖେଇଲା କିନ୍ତୁ ବୋ ସାାନ୍ତଣୀର ଆସମାନ ତାରା ସଂଖ୍ୟା ଦରକାର ଥିଲା ବୋ ସାାନ୍ତାନିକ କହିଲା ମତେ ଆସମାନ ତାରା ସଂଖ୍ୟା ଦରକାର ଆସମାନ ଦର ଶଖା ଏବ ବର୍ଷ ରଜରେ ଆସମାନ ଦର ସଂଖା ମୁଁ ମଣ ଦେେବି ସେ ବୋତ ସତାଣିରେ ରୋପ ଥିଲା ଗୋଟେ ଚାଉଦାରେ ଗଢ଼ା ଦେେଖିବାକୁ ବହୁତ ସୁନ୍ଦର ବୃଦ୍ଧଟିକୁ ତା ମା ପରି ଲାଗୁଥିଲା ସେଇ ସତାଣିକୁ ଣ୍ଡାଇଣ୍ଡ ରୂପ ବହୁତ ଶଭାବନ ଥିଲା